ବଲାଙ୍ଗୀର ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ମିଡ଼ିଆ ମାନେ ଅବସ୍ଥିତ ବ୍ୟକ୍ତି ଯଦି ଯେକୌଣସି ବିପଦରେ ଥାଏ ସେତେବେଳେ ମିଡ଼ିଆ ଵାଲା ତାହାକୁ ସାହାଯ୍ୟ କରିଥାନ୍ତି ମଣିଷ ଯେତେବେଳେ ବିଭିନ୍ନ ପ୍ରକାର ଟି ଭି ସମାଜ ଇ ଟି ଭି ସବୁ ଗୁଡ଼ିକ ଦେଖିଥାନ୍ତି କାହିଁକିନା ସବୁ ସୁଯୋଗ ସୁବିଧା ମିଳିଥାଏ ସୂଚନା ସହିତ ଏକ ସାମ୍ପ୍ରଦାୟିକ କ୍ଷେତ୍ରରେ ମିଡ଼ିଆ ଏକ ସୁସାମ୍ପ୍ରଦାୟିକ ପ୍ରଥା କାରଣ ମିଡ଼ିଆ ହେଉଛି ଏକ ସୁସ୍ଥ ଶାରୀରିକ ସମାଜ ସମାଜରେ ବିଭିନ୍ନ ପ୍ରକାର ଯେଉଁସବୁ ବିପଦ ଗୁଡ଼ିକ ଆସିଥାଏ ସେହିସବୁକୁ ମିଡ଼ିଆ ବାଲା ନିଜ ଟିଭିରେ ରେକର୍ଡ଼ କରି ନ୍ୟୁଜ୍ କରିଥାନ୍ତି କାହିଁକିନା ମଣିଷର ଯେଉଁପ୍ରକାର ଯେଉଁପ୍ରକାର ସବୁ ଗୁଡ଼ିକ ସୂଚନା ଗୁଡ଼ିକ ରହିଛି ତାହାକୁ ସେ ନି ଗ୍ରହଣ କରିଥାନ୍ତି ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ବ୍ୟକ୍ତିକୁ ଯଦି ଯେକୌଣସି ହଲାତରେ ମିଡ଼ିଆକୁ ଯଦି ଇନଫର୍ମ କରିବ ତାହେଲେ ସେ ହଠାତ୍ ଆସିଥାନ୍ତି ଏବଂ ତାଙ୍କର ସହାୟତା କରିଥାନ୍ତି ଓ ଟି ଭି ସମାଜ ଟି ଭି ଇତ୍ୟାଦି ଗୁଡ଼ିକ ପ୍ରଚଳିତ ଏହା ମଣିଷର ମଣିଷ ସବୁବେଳେ ମିଡ଼ିଆ ଉପରେ ନିର୍ଭୟ କରିଥାଏ କାହିଁକିନା ଯଦି ମିଡ଼ିଆ ଯଦି ସହାୟତା ହେବ ତେବେ ବ୍ୟକ୍ତିର ଅନେକ ଇଚ୍ଛା ପୂରଣ ହେବ କାରଣ ବଲାଙ୍ଗୀର ଜିଲ୍ଲାରେ କିଛି ସ୍ଥାନୀୟ ମିଡ଼ିଆ ଥିବାରୁ ଆମକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳୁଛି